ଆଘୁ ଗାଁ ମାନଙ୍କୁ କୃଷକମାନେ ଥିଲେ କୃଷିମାନେ ଯେ ଶ୍ରମିକମାନେ ସେମାନେ ନିଜର୍ କାମ୍ ବୋଲିକରି ନିଜେ ଜମିର ଚାଷ୍ ନିଜେ କରି କରି ନିଜେ ହଲ୍ ଲଙ୍ଗଲ୍ କରି କରି ନିଜେ ସବୁ ଚାଷ୍ କରନ୍ କରନ୍ ଯେ ସେମାନେ ଅଲଗା ଲୋକର୍ଟା ହେଲେ ବି ସେ ନିଜର୍ଟା ବୋଲି ଭାବିକରି ସେମାନେ ନିଜେ ଚାଷ୍ କରି ଲାଗନ୍ କରି ଲାଗନ୍ ଆଉ ତ ଇହାଦେ ଶ୍ରମିକମାନେ ଯେ କମ୍ ପଇସାକେ ଦେଖ୍ବେ କର୍ବେ କମ୍ ପଇସା ହଉଛେ କରୁଛେ ଏନ୍ତା ଆମେ ନାଇଁକରୁଁ ବୋଲିକରି ଭାବ୍ବେ କର୍ବେ ଆଉ କହେବେ କର୍ବେ ହେଲେ ଆଗରୁ୍ ମଜୁରୀ ଆଉ ଇହାଦେ ମଜୁରୀ ଭିତରେ ବହୁତ୍ ତଫାତ୍ ଆଘୁ ଡେଢ଼ଶହ ଟଙ୍କା ଦେବେ କାମ୍ ହେଇ ଯାଉଥିଲା ଇହାଦେ ସାଢ଼େ ତିନଶହ ଚାର୍ ଶହ ଦେଲେ ବି ନାଏଁ ବୋଲୁଛନ୍ କରୁଛନ୍ ଆଉ ହେତିର୍ଲାଗି ବଲିକରି ଲେଟ୍ ବି ଲାଗୁଛେ ଚାଷ୍ କରବା ଲାଗି ଆର୍ ଚାଷର୍ ଜମିରଟା ସମସ୍ତେ ନିଜେ ନିଜେ ଭି ନାଇଁ କରୁଁ ବଏଲା ବାଗିର୍ କହୁଛନ୍ କରୁଛନ୍ ଆଉ ଚାଷୀମାନେ ବି କମ୍ ହେଲେନ କର୍ବାରକେ ବି କେହି ଆଉ ମନ୍ ନାଇଁ କର୍ବାର୍ କମ୍ ସିନା ମଜୁରୀ ହଉଛେ ବୋଲି ଆଗୁ ଯେ ମଜୁରୀ କମ୍ ହେଲେ ବି ସେମାନେ ନିଜେ କାମ୍ କରି ବୋଲିକରି କରିପାରନ୍